ହ୍ୟାଲୋ ସାଙ୍ଗ କିଏ କହୁଛି ତୁ ଜାଣିପାରୁଥିବୁଟି ଏ ନମ୍ବର ତ ସେଭ୍ ଅଛି ନା ସୋମ୍ୟ କହୁଛି ବା ହଁ ଏବେ ଗୋଟେ ଫ୍ୟାନ୍ ଆଣିଛି ଦଶଦିନ ହେବ ଫ୍ୟାନ୍ଟା ଜମା ଭଲ ପଡ଼ିଲାଣି ଆଉ ଦଶଦିନରେ ଦୁଇଟା କାପାସିଟର୍ ପଡ଼ିଗଲାଣି ବାରଶହଟଙ୍କା ଦେଇ ଫ୍ୟାନ୍ଟା ଆଣିଥିଲି ଫ୍ୟାନ୍ଟା ଜମା ଭଲ ପଡ଼ିଲାନି ଆଉ କ'ଣ କରିବି ମୋ ଭାଗ୍ୟ ହିଁ ଖରାପ ଘରଲୋକ ସମସ୍ତେ ଅଶାନ୍ତି ହେଉଛନ୍ତି ମା' ବି ଅଶାନ୍ତି ହେଉଛି ବାରଶହ ଟଙ୍କା ଦେଇ ଫ୍ୟାନ୍ଟା ଆଣିଲି କିନ୍ତୁ ଜମା ଭଲ ପଡ଼ିଲାନି ଆଉ କ'ଣ କରିବି ଫ୍ୟାନ୍ଟା ବାଧ୍ୟ ହେଇକି ଆଣିଲି ହେରି ଗରମ ସକାଶୁ ଓ ବହୁତ ଗରମ ହେଉଛି ନା ଫ୍ୟାନ୍ଟା ସେଥିପାଇଁ କିଣିକି ଆଣିଲି ହେରି କିନ୍ତୁ ଫ୍ୟାନ୍ଟା ହିଁ ଭଲ ପଡ଼ିଲାନି ମା' ବି ଜମା ମା' ବି ଜମା